କିଛି ପ୍ଳାନିଙ୍ଗ୍ ନାଇ ଘରେ ବସିବା କଥା ତ କହ ତୋ ପ୍ଳାନିଙ୍ଗ୍ କଣ ଅଛି କହ ବୁଲିବା ପୋଗ୍ରାମ୍ ରଖିଛୁ ନା କଣ

ହଉ ଠିକ୍ ଅଛି ଆଉ ବାହାରେ ଯିବା ହୁଁ ହଲ୍ ଦେଖିଆ ଯିବା ଆଉ ମୁଭି ତ କୋଉ ଫିଲ୍ମ୍ର ଭଲ କ ତେଲୁଗୁ ନା କୋଉଟା ଦେଖିବାକୁ ଯିବୁ ତେଲୁଗୁ ନା ହିନ୍ଦୀ ନା ହଲିଉଡ଼୍ ନା ବଲିଉଡ଼ କୋଉଟା କ ହଉ ଇସ୍ ଇସ୍ ହଉ ଠିକ୍ ଅଛି ଶୁଣେ ଆ ଗୋଟେ ଫିଲ୍ମ୍ଟେ ପଡ଼ିଛି ଏବେ ହଁ ପଡ଼ିଛି କଣ ଯେ ଆମର ବଲିଉଡ଼୍ ମୁଭିଟା ପଡ଼ିଛି ଗୋଟେ ଅକ୍ଷୟ କୁମାରର ହେଲାକି ବଡ଼େ ମିୟା ଛୋଟେ ମିୟା ଶୁଣିଛୁ ପରା ୟୁଟ୍ୟୁବ୍ ଦେଖୁଛୁ ପରା ହଁ ଅକ୍ଷୟ କୁମାର ଟାଇଗର୍ ସ୍ରଫ୍ ଅଛନ୍ତି ସେଇଟା ଦେଖିବାକୁ ଯିବା ଆଉ ହଁ ନା ନା ୟୁଟ୍ୟୁବ୍ରେ ତାକୁ ଦେଖିଥିବୁ ନା ଟ୍ରେଲର୍ ଦେଖିଥିବୁ ଟିଜର୍ ଦେଖିଥିବୁ ବାହାରେ ପରଦିନ ବାହାରେ ଯିବା ହେଲାକି କୋଉଟାକୁ ଯିବା କହ କୋଉ ହଲ୍ଟାକୁ ଯିବା ହଲ୍ ତ ଅନେକ ଅଛି ଅ ତାକୁ ଧରିଯାଇଥିଲି ସେଦିନ ଏ ହଁ ଏବେ ଶିବଶକ୍ତି ଅଛି ଗୋଟେ ହେଲାକି ହେଲାକି ପୁରା ଭଲ ରେଜୁଲେସନ୍ ଦେବ ହେଟା ବଢ଼ିଆ ସାଉଣ୍ଡ୍ ଆସିବ ଦେଖିବା ଯିବା ସେଇଟା ଟିକେଟ୍ ଟିକେ ହାଇ ରହିବ ହେଲାକି ହାଇ ରେଟ୍ଟା ଟିକେ ହାଇ ରହିବ ରହିବ ସାଉଣ୍ଡ୍ ଫାଉଣ୍ଡ୍ ସବୁ ବଢ଼ିଆ ଅଛି ଆଉ ଶିବଶକ୍ତି ଅଛି ପାୟଲ ଅଛି ଆଉ ବହୁତ ଅଛି ଆମେ ଯାଇଥିଲେ ଗୌତମକୁ ଯାଇଥିଲେ ହେଲା ଗୌତମ ଯାଇଥିଲେ ରୁକ୍ମଣୀ ନହେଲେ ନାଇ ସବୁଠୁ ବଢ଼ିଆ ହେଉଛି ବଂରହ୍ମ୍ପୁରରେ ଶିବଶକ୍ତି ହେଲା ଶିବଶକ୍ତି ସବୁଠୁ ବଢ଼ିଆ ଯିବା ହେଲା ପିକ୍ଚର୍ କ୍ୱାଲିଟି ଯେମିତି ସାଉଣ୍ଡ୍ ସେମିତି ଦିଇଟା ଯାକ ବଢ଼ିଆ ବଂରହ୍ମ୍ପୁରରେ ସେଇଟା ଗୋଟେ ବଢ଼ିଆ ଅଛି ହଁ ଷ୍ଟୋର୍ରେ ଯାଇ ଦେଖିବା ଆଉ ହୁଁ ହୁଁ ଚେକ୍ କରିକି କହୁଛି ତୋତେ ହେଲାକି ଟିକେଟ୍ ହଁ ହଉ ହଁ ହଁ ଆଉ ନା ସତରେ ସତରେ ତୁ ଯାଇନୁ କେବେ ହଲ୍କୁ

ଓ ପାୟଲ ଯାଇଥିଲୁ ନେଇକି ହୁଁ ଏ ବନ୍ଧ ଆଗକୁ ଯୋଉଟା ଅଛି ନେଇକି ହଁ ସେଇଟା ଏତେ ସାଉଣ୍ଡ୍ ଖାସ୍ ନାଇ ଆଉ ଥ୍ରୀଡ଼ିଟା ତ ପଇସା ନେଇଗଲା ଆମର ଇଏ କରିଦେଲା ଆଉ କଣ କରିବାନାଇ ଏବେ ଯୋଉଟା ଯିବା ଭଲ ଶିବଶକ୍ତି ନାଁ ଅଛି ସେଇଟା ସେଟା ଯିବା ବଢ଼ିଆ ରହିବ କାର୍ଟା ଧରିକି ଯିବା ଆଉ କଣ କାର୍ ଧରିକି ଯିବା ଡ୍ରାଇଭର୍ କଣ ଡ୍ରାଇଭର୍ ଭଡ଼ା ଡ୍ରାଇଭର୍ ମୁଁ ଚଲଉଛି ନିଜେ ଡ୍ରାଇଭର୍ କଣ ଦରକାର ହଁ ବଂରହ୍ମ୍ପୁରରୁ ଜଣକୁ ଧରିକି ଯାଇଥିଲି ପରା ମେଡ଼ିକାଲ୍ ଧରିକି ଯାଇଥିଲି କାଲି ହଁ ହଁ କିଛି ଅସୁବିଧା ନାଇ କାଲି ଧରିକି ଆଇଲି ପେସେଣ୍ଟ ଟା ଧରିକି ଆଇଲି ଆଉ ଆମେ ତ ସତେଜ ହେଇକି ଅଛନ୍ତି ହଉ ବାହାରେ ବାହାରେ ପହରଦିନ ବାହାରେ ପହରଦିନ ତ ବାହାରୁବୁ ଆଉ ଆଉ ଟେନ୍ସନ୍ ନାଇ ପହରଦିନ ବାହାରେ ଛଅଟା ଅଧେରେ ବାହାରେ ଟିକଟ୍ ଅଛି ଏବେ ଦେଖୁଥିଲି ହଁ ଏଭେଲେବୁଲ୍ ଅଛି ହେଲାକି ଗୋଟେ ଟିକଟ୍ ତିନିଶହ ପଚାଶ ଲେଖାଁ ଆସିବ ହେଲା ହଉ ଆସେ ସେଟା ପଛେ ଦେଖିବା ହଁ ସେଇଟା ପରେ ଦେଖିବା ତୁ ବାହାରେ ଛଅଟା ଅଧେକୁ ବାହାରେ ହେଲା ଗାଧେଇ ପାଧେଇ ବାହାରେ ଆଉ ଗାଧେଇ ସକାଳୁ ସକାଳୁ ଟିକେ ଜଲ୍ଦି ଗାଧେଇ ଦେବୁ ଆଉ ହଁ ହଉ ବାହାରେ ହଁ ହଁ ହଁ କାର୍ରେ ତ ଯିବା ଆଉ